ଆଜ୍ଞା ଆମେ ଆମର ଅତିଥି ମାନଙ୍କ ପାଇଁ କିପରି ଆପ୍ୟାୟିତ କରନ୍ତି ନିଶ୍ଚୟ ମୋର ଅତିଥି ମାନଙ୍କ ପାଇଁ ମୁଁ ନିଶ୍ଚୟ ଆପ୍ୟାୟିତ କରେ ଓ ଲୋକ ମାନଙ୍କ ପାଇଁ ମୁଁ ବହୁତ ଭଲ ରୋଷେଇ ବି କରେ କାହିଁକି ନା ମୋତେ ସେଇଟା ଲୋକ ମାନଙ୍କୁ ଖୋଇବା ଟା ହିଁ ମୋତେ ବହୁତ ପସନ୍ଦ ଲଗେ କାହିଁକି ନା ଅତିଥି କୁହନ୍ତି ନି ଅତିଥି ଦେବୋ ଭବ ଅତିଥି ମାନେ ଆସିଲେ ଆମକୁ ବହୁତ ଭଲ ଲାଗେ ଆଉ ଅତିଥି ହିଁ ଦେବୋ ଅତିଥି ମାନଙ୍କୁ ଆସିବା ତାଙ୍କୁ ଖୁଆଇବା ଟା ଯେଉଁ ମଜା ନା ଏମିତି କୌଣସି ଥିରେ ନାହିଁ କାହିଁକି ନା ସେଇଥିରେ ପୁରାଣ ଶାସ୍ତ୍ରରେ କୁହାଯାଇଛି ଅତିଥି ଦେବୋ ଭବ ଆଉ ମୁଁ ମୋ ଅତିଥି ମାନେ ଆସିଲେ ମୁଁ ବହୁତ ରୋଷେଇ କରେ ଯେହେତୁ ଯିଏ ସେ ରୋଷେଇ ମାନେ ଆସିଲେ ଆମ ଅତିଥି ମାନେ ବହୁତ ଭଲ ପାଇଥିବାରୁ ମୁଁ ଚିକେନ୍ କରେ ଅର ସାଲାଟ୍ କରେ କୋବି ସନ୍ତୁଳା କରେ ଡାଲମା କରେ ଦୋକାନ ମସୁର ଡାଲମା କରେ ସବୁ ମୁଁ କରେ ସେମାନଙ୍କୁ ଖାଇବାକୁ ବି ପସନ୍ଦ କରନ୍ତି କାହିଁକି ନା ମୁଁ ଏତେ ସୁନ୍ଦର ଭାବରେ ରୋଷେଇ କରେ ଯେ ସେମାନଙ୍କୁ ବି କେଉଁଟା ପସନ୍ଦ ନ ଆସିବାର ପ୍ରଶ୍ନ ବି ଉଠୁନି କାହିଁକି ନା ଏତେ ସୁନ୍ଦର ଭାବରେ ମୁଁ ରୋଷେଇ କରେ ଆଜି ମୁଁ ମଟନ୍ ର ରେସିପି କିଛି କହୁଛି ଯେତେବେଳେ ଆମର ମଟନ୍ ଆଣନ୍ତି ନା ମୁଁ ତାକୁ ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଓ ମସଲା ଦେଇକି ଅଦା ରସୁଣ ପିଆଜ ଦେଇକି ତାକୁ ଆଗେ ଗୋଳାଇକି ଦଶ ମିନିଟ୍ ରଖିଦେଲି ଦଶ ମିନିଟ୍ ଯେତେବେଳେ ରଖିଦେଇକି ତାକୁ ମ୍ୟାରିନେଟ୍ ହବା ପାଇଁ ଛାଡ଼ିଦେଲି ତାପରେ ମୁଁ କଡ଼େଇ ବସାଇ ତାକୁ ତେଲ କଡ଼େଇ ଗ୍ୟାସ୍ ରେ ବସାଇ ତେଲ ପକାଇ ତେଲ ପକାଇକିନା ମୁଁ ତାକୁ ପିଆଜ ପିଆଜ ରେଟ୍ ପିଆଜ ଟା ଯେତେବେଳେ ବ୍ରାଉନ୍ କଲର୍ ଟିକେ ହେଇ ଆସେନା ତାପରେ ତାକୁ ମସଲା ପିଆଜ ଅଦା ରସୁଣ ଅଦା ପେଷ୍ଟ କରିଥାଏ ତାକୁ ପକାଇକିନା ବିଲାତି ପକାଇ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଜିରା ଗୁଣ୍ଡ ଆଉ ଚିକେନ୍ ମସଲା କରି ମସଲା ସବୁ ପକାଇକିନା ତାକୁ ଗୋଟେ ବାଗେଇକି ମସଲା କଷି ଦିଏ କଷିଲା ପରେ ତାକୁ ସେଇଥିରେ ମାଂସ ପକାଏ ମାଂସ ପକାଇକିନା ତାକୁ ଅଧ ଘଣ୍ଟା ଆଗେ ତାକୁ ବାଗେଇକିନା କଷିବି ତାକୁ କଷିକି ଯେତେବେଳେ ମସଲା ଗନ୍ଧ ଟା ପଳାଏ ତାର ମାଂସ ଟା ତ କଷି ଘଣ୍ଟେ କଷିଲା ପରେ ତାପରେ ତାକୁ ପାଣି ଦିଏ ଦେଇକିନା ହେଲେ ଫୁଟିବାକୁ ଛାଡ଼େ ଅଧ ଘଣ୍ଟା ଘଣ୍ଟେ ଫୁଟି ସାରିଲା ପରେ ତାପରେ ଟିକେ ଧନିଆ ପତ୍ର ପକାଇ ତାକୁ ଟିକେ ଆଉ ଟିକେ ମସଲା ପକାଇକିନା ଘୋଡ଼ାଇ ଦେଲା କତିରୁ ତାପରେ ସେ ତରକାରୀ ଟା ଦେଖିବ ପୁରା ଜୁକୁଜାକିଆ ରଖିଲା ପରେ ସେ ତରକାରୀ ଟା ର ଟେଷ୍ଟ୍ ପୁରା ବହୁତ ବଡ଼ିଆ ଲାଗିବ ସେଥିପାଇଁ ମୋତେ ସବୁ ରୋଷେଇ କରିଥିବାରୁ ମୋ ବନ୍ଧୁବାନ୍ଧବ ମାନେ ଆସିକିନା ମୋ ରୋଷେଇ କି ବହୁତ ଭାବରେ ପ୍ରଶଂସା କରନ୍ତି